ଗଣମାଧ୍ୟମରେ ଆମର ବହୁତ କିଛି ଭଲ ଅଛି ଖରାପ ମଧ୍ୟ ଅଛି ଆଉ କିଛି ଶିକ୍ଷା ମଧ୍ୟ ଅଛି କିଛି ଖରାପ ମଧ୍ୟ ଅଛି ଆଉ ଟିଭିରେ ବହୁତ ସିରିଏଲ୍ ଗୁଡ଼ା ଦେଉଛି ଲକ୍ଷ୍ମୀ ପୁରାଣ ଦେଉଛି ପୁରାଣ ଭଜନ ଫଜନ ଦେଖିବାକୁ ମିଳୁଛି ସିରିଏଲ୍ ଦେଖିବାକୁ ମିଳୁଛି ଆଉ ନ୍ୟୁଜ୍ ଶୁଣିବାକୁ ପଡ଼ୁଛି ଏଇସବୁ ଖବର ଗୁଡ଼ା ସବୁ ଶୁଣିବାକୁ ପଡ଼ୁଛି କେଉଁଠି ଭଲ କେଉଁଠି ମନ୍ଦ ଖବର ଜାଣିବାକୁ ପଡ଼ୁଛି ଆଉ ପିଲାମାନେ ମଧ୍ୟ ପାଠପଢ଼ାରେ ଅବହେଳା କରୁଚନ୍ତି ଟି ଭି ଦେଖୁଛନ୍ତି ଖରାପ ମଧ୍ୟ ହେଉଛନ୍ତି ସିରିଏଲ୍ ଦେଖୁଛନ୍ତି ଆଉ ପିଲାମାନଙ୍କର ପାଠପଢ଼ା ମଧ୍ୟ ବହୁତ ଖରାପ ହେଇଥାଉଛି ଟିଭିରେ ତ ଲୟ ରଖିଦେଲେ ତ ପାଠପଢ଼ାରେ ଲୟ ନାହିଁ ଆଉ ଆଉ କ'ଣ ଆଉ ଟି ଭି ଦେଖା ପାଇଁ ବୋଲି ଆମମାନଙ୍କୁ ଘର କାମ ସରିଲେ କିଛି ସମୟ ଟିଭି ଦେଖୁଛୁ କିମ୍ବା ଲକ୍ଷ୍ମୀପୁରାଣ କି ରାମାୟଣ କି ମହାଭାରତ ଏସବୁ ସବୁ ଗୁଡ଼ା ଦେଇଥାଉଛି ଏସବୁ ଦେଖିଥାଉଛୁ ଆଉ ଭଜନା ଶୁଣିଥାଉଛୁ ଆଉ ୟୁଜ୍ ମଧ୍ୟ ଆଉ ସିରିଏଲ୍ ମଧ୍ୟ ଦେଖିଥାଉଛୁ ସବୁ କିଛି ସୁବିଧା ଲାଗୁଛି ଆଉ ପିଲାମାନେ ତ ପାଠପଢ଼ା ଛାଡ଼ି କରି ଟି ଭି ପାଖରେ ବସିବେ ପାଠପଢ଼ା ଛାଡ଼ି କରି ଟିଭିରେ ସିରିଏଲ୍ ଦେଖେ ଏ ଗେମ୍ ଖେଳିବେ ସେଇଟା ମଧ୍ୟ ଖରାପ ଟି ଭି ଦେଖି କରି ମଧ୍ୟ ଆଖି ହେଲେ ମଧ୍ୟ ଖରାପ ହେଇଥାଉଛି ମୋର ତ ଆଖି ଟି ଭି ଦେଖି କରି ଆଖି ହେଲେ ମଧ୍ୟ କାଟୁଛି ଆଉ ଏନି ମୋମେଣ୍ଟରେ ଟି ଭି ଦେଖି ଥାଉଛୁ ପିଲାମାନେ ଟି ଭି ଦେଖି ଥାଉଛନ୍ତି ଆଉ କୌଣସି ସବୁ ଜିନିଷ ଗୁଡ଼ାକ ଟିଭିରେ ବହୁତ କିଛି ଭଲ ଅଛି ବହୁତ କିଛି ଖରାପ ଅଛି ଆଉ ଭଲରେ ନେଲେ ଭଲ ଖରାପରେ ନେଲେ ଖରାପ ଆଉ ଟି ଭି ଟିଭିଟା ମଧ୍ୟ କେତେ ଗୁଣରେ ଭଲ ଆଗା ଆମେ ଦେଶ ଦେଶର ସବୁକିଛି ନ୍ୟୁଜ୍ରେ ପାଇପାରୁଛୁ ସବୁ ଜିନିଷ ଜାଣିପାରୁଛୁ ଶିଖିପାରୁଛୁ ସବୁ ଆଉ